ମଣିଷ ସବୁବେଳେ ସେମାନଙ୍କ ମୂଳ ସହିତ ସଂଯୋଗ ରଖିବାକୁ ଚାହିଁଥାଏ ଆମେ ଯେତେବେଳେ ଛୋଟ ହୋଇଥିଲୁ ଯେତେବେଳେ ସ୍କୁଲ୍ରେ ପଢ଼ୁଥିଲୁ ସେତେବେଳେ ଥରେ ଆମେ ଭୋଜି କଲା ବେଳେ ଗୋଟିଏ ଭାଲୁ ସେଇପଟେ ଯାଉଥିଲା ଆମେ ଗୋଟେ ଜାଗାରେ ବଣରେ ଭୋଜି କରୁଥିଲୁ ନା ସେପଟେ ଗୋଟେ ଭାଲୁ ଯାଉଥିଲା ଆମେ ଦେଖିକି ଆଶ୍ଚର୍ଯ୍ୟ ହୋଇଗଲୁ ଏବଂ ବହୁତ ଡରିଗଲୁ ଏବଂ ସେ ଯାଇ ସାରିଲା ପରେ ଆମେ ମଧ୍ୟ ଆମେ ପଳେଇ ଆସିଲୁ ତାପରେ ଆଉ ଦିନେ ପିକ୍ନିକ୍ ଗଲୁ ପିକ୍ନିକ୍ ଯାଇକି ଭୁବନେଶ୍ୱରରେ ବୁଲିଲୁ ଏବଂ ସେଇଠି ଆମକୁ ବହୁତ ଭଲ ଲାଗିଲା ସବୁ କିଛି ଖାଇଲୁ ବୁଳିଲୁ ବହୁତ ଭଲ ଲାଗିଲା